ହଁ ଯାଜପୁର ଜିଲ୍ଲାର ମୁଖ୍ୟ ପରିବହନର ବହୁତ ଭଲ ରହିଛି ସଡ଼କ ରାସ୍ତାଘାଟ ଏନଏଚ ରୋଡ଼ ହେଇଛି ଯିବାଆସିବା ପାଇଁ କୌଣସି ଅସୁବିଧା ନାହିଁ ଆମର ରେଳ ଷ୍ଟେସନ ମଧ୍ୟ ଏଇ ପାଖରେ ଅଛି ତାର ପାଇଁ କିଛି ଅସୁବିଧା ନାହିଁ ଆମର ଯାଜପୁର ଜିଲ୍ଲାର ଗମନାଗମନର କୌଣସି ଅସୁବିଧା ହେଉ ହେଉନାହିଁ ବାଇକ୍ ଯିବା ପାଇଁ ବା ଘରୋଇ ଆମର ବସ ମଧ୍ୟ ପଡ଼ିଛି ଯିବା ଆସିବାପାଇଁ ସମସ୍ତଙ୍କ ପାଖରେ ଘରେ ଘରେ ଆଜିକାଲି ଯୁଗରେ ହୋଇଗଲାଣି ଦି ଚକିଆ ଗାଡ଼ି ତା'ଦେହରେ ଲୋକ ଯିବା ଆସିବା କରୁଛନ୍ତି ରାସ୍ତାଘାଟର ପରିମଳ ରହିଛି ଆଉ ଯିବାଆସିବା ପାଇଁ ଦୁଇପଟ ସାଇଡ଼ରେ ରାସ୍ତା କରାହେଇଛି ଗୋଟିଏ ପଟରେ ଯିବା ଗୋଟିଏ ପଟରେ ଆସିବା କାହିଁକିନା ୟାର ନହେଲେ ବହୁତ ଅସୁବିଧା ହୋଇଥାନ୍ତା ତେଣୁ ଆମର ଗମନାଗମନର ବହୁତ ସୁବିଧା ରହିଛି ଆମର ଏହି ଯାଜପୁର ଜିଲ୍ଲାରେ